ସାଧାରଣତଃ ଗ୍ରାମାଞ୍ଚଳରେ ଶିଶୁ ଶ୍ରମିକଙ୍କ ସମସ୍ୟା କିଛି ନଥାଏ କାରଣ ଗ୍ରାମାଞ୍ଚଳରେ କେହି ଶିଶୁମାନଙ୍କୁ କାର୍ଯ୍ୟରେ ଲଗାନ୍ତି ନାହିଁ ଏହା ସାଧାରଣତଃ ସହର ମହାନଗର ମହାନଗର ଦେଖିବାକୁ ମିଳିଥାଏ ଆମର ସହରମାନଙ୍କରେ ବିଭିନ୍ନ ହୋଟେଲରେ ଶିଶୁ ଶ୍ରମିକମାନଙ୍କୁ ଦେଖ ଦେଖିବାକୁ ମିଳିଥାଏ ସେମାନେ ନେଇକିରି ପିଲାମାନଙ୍କୁ ନେଇକିରି ତାଙ୍କର ବାସନ ମଜା କାର୍ଯ୍ୟରେ ପାଣି ଆଣିବା କାର୍ଯ୍ୟରେ ତାଙ୍କୁ ବିନିଯୋଗ କରିଥାନ୍ତି ବହୁତ ଉଚ୍ଚ ଶିକ୍ଷିତ ଲୋକମାନେ ଯେଉଁମାନେ ଭଲ ପଦବୀରେ ରହିଛନ୍ତି ସେମାନେ ମଧ୍ୟ ଶିଶୁ ଶ୍ରମିକମାନଙ୍କୁ ଶିଶୁମାନଙ୍କୁ ନେଇକିରି ତାଙ୍କ ଘର କାର୍ଯ୍ୟରେ ଲଗେଇଥାନ୍ତି ଏହା ସାଧାରଣତଃ ଉଚ୍ଛେଦ ହେବା ଦରକାର ଏବଂ ସରକାର ବି ବହୁତ ପ୍ରକାର ନିୟମ ବାହାର କରିଛନ୍ତି ଶିଶୁ ଶ୍ରମିକକୁ କେହି କାର୍ଯ୍ୟରେ ଲଗେଇ ପାରିବେ ନାହିଁ ଏଥିପାଇଁ ବି ବିଭିନ୍ନ ପ୍ରକାର ଆଇନ୍ ତିଆରି ହୋଇଛିି ଏହା ବିି ନହବା ଉଚିତ